ହଁ ଭାଇ କୁହ ଆଜ୍ଞା କ'ଣ ନେଇଥାନ୍ତେ ହଁ ବା ବାଇଗଣ କଖାରୁ ଆଳୁ ସାରୁ ସବୁ ରହୁଛି ଆଜ୍ଞା ସବୁ ରହୁଛି ଆପଣ କ'ଣ କେତେ ଦରକାର କହୁ ନାହାନ୍ତି

ହଁ ହଁ ହେଉଛି କେତେ ପରିବା ନେଇଥିଲେ ହଁ ଆଳୁ ପଇସା ଆଳୁ କିଲୋ ବି ସମାନେ ଆଳୁ କେ ପଇଁଚାଳିଶ ନେବେ ଯେଉଁ ବାଇଗଣ ହେରିକା କିଛି ନେବେନି ନା କଣ ଭାଇ

ହଁ କୁହନ୍ତୁ ତା'ପରେ ଏତିକି ଯିବ ତ

ହଁ କୁହନ୍ତୁ ତା'ପରେ ଆଳୁ କିଲୋ ତ ମାର୍କେଟରେ ରହୁଛି କୋଡ଼ିଏ ଟଙ୍କା ତ ଆପଣ ଏତେ ଆମାଉଣ୍ଟ୍ ଅଠର ଟଙ୍କା ଆଉ ସେମିତି ବିନ୍ ଆଳୁ କିଲୋ ଆପଣଙ୍କୁ ପଡ଼ିଯିବ ପଚିଶ ଟଙ୍କା ହଁ ବାଇଗଣ ବାଇଗଣ ବିନ୍ ସବୁ ଫ୍ରେଶ୍ ଅଛନ୍ତି ବାଇଗଣ ବିନ୍ ବି ଆପଣ ଅଧିକ ଆମାଉଣ୍ଟରେ ନେଲେ ବି ହେବ ବାଇଗଣ କିଲୋ ରହୁଛି ସେହି ପଇଁଚାଳିଶି ଟଙ୍କା ଆଉ ବିନ୍ କିଲୋ ପଇଁଚାଳିଶି ଲଙ୍କା କିଲୋ ରହି ଯାଉଛି ଦୁଇଶହ ଟଙ୍କା ଆଉ ଲଙ୍କା ଟିକେ ଭାଇନା ଅମଳ ନାଇଁ ତ କଖାରୁ କିଲୋ ଅଧିକ ଭାଇ ଦେଉଛି କଖାରୁ କିଲୋ ରହି ଯାଉଛି ଆମର ସେହି ପଇଁତିରିଶ ପାଖାପାଖି ହଁ କାଲି ସକାଳ ସୁଦ୍ଧା ହଁ ନେଇଯିବେ ଆପଣ ଖାଲି ଆଡ଼୍ରେସ୍ ଆମର ତ ଜାଣିଛନ୍ତି ଆସିବେ ଭାରି ଆସିକି ମୋତେ ଆପଣଙ୍କ ଚିଠାଟା ତ ଦେଇଦେବେ କଲ୍ କରିଦେଲେ ଆଜ୍ଞା ଆଜ୍ଞା ଆଜ୍ଞା ତା'ହେଲେ ଆପଣ ଗୋଟେ କାମ କରନ୍ତୁ କାଲି ଆସନ୍ତୁ ଭାରି ଆସିକି ଦୋକାନ ପାଖରେ ମୋତେ ଟିକେ କଲ୍ କରିଦେଲେ ମୁଁ ଆପଣଙ୍କ ଜିନିଷ ବାହାର କରିକି ରଖିଥିବି ନେଇଯିବ ଆଉ ହଉ ତା'ହେଲେ ହଉ